ଆଜ୍ଞା ଗୋଟେ ଭିବୋ ଫୋନ ନେବାର ଥିଲା ମାନେ ଏଠି ମିଳିବ ତ ମାନେ ଭଲ କ୍ଵାଲିଟିର ମାନେ ମୋତେ ଟିକେ ଭଲ କ୍ଵାଲିଟିର ଦରକାର ଏ ଯେଉଁ ଅଳ୍ପଦିନେ ହ୍ୟାଙ୍ଗ୍ ହେଇଯାଉଛି ନା ଟିକେ ସେଇଭଳିଆ ଭଲ ମଡ଼େଲ୍

ନାହିଁ ଫୋର୍ ଜି ରାମ୍ ତ ଥିଲା ହେଲେ ଏବେ ଆଉ ଚାଲୁନି ମୋତେ ଫାଇଫ୍ ଜି ରାମ୍ ଦରକାର୍ ହେଲେ ପଇସା ଟିକେ ମାନେ କମ୍ ଅଛି ନା ତେଣୁ ଟିକେ କିସ୍ତିରେ ନେଇଥାଆନ୍ତି ତ କେତେ ମାସରେ ସୁଝି ହବ ଆଉ ସେଇକଥା ଟିକେ କହିବେ

ମାନେ ମାସକୁ ମାସ କେତେ ଦେବି ମାନେ ଆଗ କେତେ ଦେଇକି ଆଣିବି ତା'ପରେ ମାସକୁ କେତେ ଦେବି ସେଇଟା କହିବେ ଚାରି ହଜାର ଦେବାକୁ ପଡ଼ିବ ମୋତେ ଫାଇଫ୍ ଜି ରାମ୍ ଦରକାର ମାନେ ସେଇଭଳିଆ ଭଲ ମଡ଼େଲ୍

ଦୁଇଟା ସିମ୍ ପଡ଼ିପାରିବ ମାନେ ଜାଗା ଅଛି ତ ଦୁଇଟା ସିମ୍ ପଡ଼ିପାରିବ ଯେମିତି

ଆଚ୍ଛା କ୍ୟାମେରା ମାନେ କ୍ୟାମେରା ମାନେ କ୍ଵାଲିଟି ଭଲ ଆସିବା ଦରକାର ସେଇଭଳିଆ ମୋତେ ଦରକାର ହଁ ସେଇ ଦୁଇଟା ହିଁ ମୋର ମେନ୍ ଆସିବା ଦରକାର ସାଉଣ୍ଡ ଆସିବା ଦରକାର ଫୋନର କ୍ୟାମେରା ଟିକେ ମାନେ ବ୍ୟାକ୍ କ୍ୟାମେରା ଭଲ ହେଉଥିବା ଦରକାର ଫ୍ରଣ୍ଟ କ୍ୟାମେରା ବି ଭଲ ଥିବା ଦରକାର ସେଇ ଆପଣ ଆଉ କେଉଁ କେଉଁ ମଡ଼େଲ୍ ରଖିଛନ୍ତି ନା ମାନେ ଏଇ ଫାଇଫ୍ ଜି'ର ମୋର ଫୋର୍ ଜି ଦରକାର ନାହିଁ ଫାଇଫ୍ ଜି ଦରକାର ରିଅଲ୍ମିର ଫାଇଫ୍ ଜି ଆସିବ କି ମାନେ ସେମ୍ କ୍ଵାଲିଟି ନା ତା'ର କିଛି ଅଧିକ କିଛି ଅଛି ମାନେ ଆର ଯାହା କ୍ଵାଲିଟି ତା'ର ସେୟା କ୍ଵାଲିଟି ମାନେ କିଛି ଫରକ୍ ନାହିଁ କ୍ୟାମେରାରେ ମ୍ୟୁଜିକ୍ରେ ଆଚ୍ଛା ମାନେ ତା' କ୍ୟାମେରାଟା ଭିବୋର କ୍ୟାମେରା ଭଲ ମାନେ ଆପଣ କହୁଛନ୍ତି ଏ ଯେଉଁ ଟିକେ ମାନେ ଭଲ ଆସିବ ଟିକେ କମ୍ ଆସିବ ଆଉ ମାନେ ଯାହା ବି ଟିକେ ଖରାପ ହେଲେ ଆପଣ ସଜାଡ଼ି ପାରିବେ ତ ମାନେ ଅନ୍ୟ ଦୋକାନ ଛଡ଼ା ଆପଣ ମାନେ ସଜାଡ଼ିବେ ଆଚ୍ଛା ତା'ହେଲେ କେତେ ମାନେ କିଛି ରେଟ୍ କାଟିବେ ନା ସେମ୍ ରେଟ୍ରେ ନେବେ

ତା'ହେଲେ ଭିବୋଟା ମୋତେ ଦେଇ ଦେବେ ଆଉ ଟିକେ ତା'ହେଲେ ପଇସା କାଟିବେନି ସେତିକିରେ ନେବେ ଫାଇନାଲ୍ ହଉ ଠିକ୍ ଅଛି ଏଇଟା ନେଇଯିବା ଆଉ